ପାଞ୍ଚ ଜାନୁଆରୀ ଦୁଇ ହଜାର ଦଶ ଫେବୃଆରୀ ଦୁଇ ହଜାର ଏକ ଷୋହଳ ଏପ୍ରିଲ ଦୁଇ ହଜାର ଚାରି କୋଡ଼ିଏ ଅକ୍ଟୋବର ଦୁଇ ହଜାର ଷୋହଳ ପଚିଶ ଡିସେମ୍ବର ଦୁଇ ହଜାର କୋଡ଼ିଏ